ଏମିତି ତ ଧାନ ମକା ଏମିତି ହଁ ମକା ଚାଷ ବି ଚାଲିଛି ଚାଲିଛି

ହଳଦୀ ଚାଷ ନା ନା ଅଦା ଚାଷ ବି ନାଇଁ କରୁନୁ ଅଦା ଚାଷ ହଁ ଖାଲି ଧାନ ଚାଷ ଏକା ଏମିତି ଏମିତି ସାର ରାସାୟନିକ ସାର ଖତ କ'ଣ ପକେଇବା କୁହ କ'ଣ କରିବା ମିଳୁନି ଯେଉଁଟା ମିଳୁଛି ସେଇଟା ଯେଉଁଟା ଭଲ ହେଉଛି ତା ସାଙ୍ଗରେ ସାର ମାନେ କ'ଣ ୟୁଜ୍ କଲେ ଶୀଘ୍ର ହେବ ଶୀଘ୍ର ହେଉଛି ଭଲ ହେଉଛି ସେଥିପାଇଁ ରାସାୟନିକ ସାର ୟୁଜ୍ କରୁଛୁ ହଁ ହେଉଛି ଜୈବିକ ବି ପକା ହେଉଛି କିନ୍ତୁ ରାସାୟନିକ ସାର ବି ସେ ଟିକେ ମିଶା ହେଉଛି ଆଉ ହଁ ସେଇଟା ବି ସତ କଥା ହଁ ସେଇଟା ବି ଠିକ୍ କଥା ରାସାୟନିକ ସାର କ'ଣ କି ରାସାୟନିକ ସାର ୟୁଜ୍ କଲେ ଅମଳ ବି ଅଧିକ ହେଉଛି ଶୀଘ୍ର ବି ହୋଇଯାଉଛି ଏଇଟା ପାଇଁ ସେଇଟା ୟୁଜ୍ କରୁଥିଲୁ ଆଉ ତୁମେ କେମିତି ତୁମେ କେମିତି କଣ ପକଉଛ ଚାଷରେ ହୁଁ ତାହେଲେ ତମେ କ'ଣ କ'ଣ ଚାଷ କଲେ କ'ଣ କ'ଣ ସେଇଠି ଜୈବିକସାର ପକଉଛ କଣ କରୁଛ କେମିତି ତାର ମାନେ ଯତ୍ନ ନେଇକି କରୁଛ କୁହ ଖାଲି ମ

ମାନେ ସେଗୁଡ଼ାକ ସବୁ ଖତ କରିକି ସେଇଠିକି ଯାଇକି ପକାଉଛ

ଓ ହେଉ ଠିକ୍ ଅଛି ଏବେ ବି ତା'ହେଲେ ମୁଁ ବି ସେ ରାସାୟନିକ ସାର ଛାଡ଼ିକି ଜୈବିକ ସାର ପକେଇବି ଆଉ ଅମଳ କମ ହେବ ଜୀବନ ତ ଅଧିକା ରହିବ ହେଉ ହେଉ ଆଉ ଆଉ ତୁମ ଫସଲ କ'ଣ କହିଲ ହଁ ଧାନ ବହୁତ ଅମଳ ହେଲାଣି ଗୋଟିଏ କୁଇଣ୍ଟାଲ ଭଲ ହୋଇଛି ହେଉ ତୁମର ତ ଭଲ ହୋଇଛି ତା'ହେଲେ କୁହ କ'ଣ କେମିତି ଚାଷ କରୁଛ କେଉଁ ଟାଇପର ମାନେ ଅମଳ କରୁଛ ଭଲ ବର୍ଷା ହେଲେ ଚାଷ କେମିତି ପାଣିରେ ତ ଫସଲଟା ମାନେ ଖରାପ ହୋଇଯିବ ନା କେମିତି ତାକୁ ମାନେ ତୁମେ ଭଲ ଭାବରେ ରଖିଲ ଓ ଏହିମାସରେ ତ ଅଧିକ ବର୍ଷା ହେଲା ତ ତୁମେ କେମିତି ବଞ୍ଚେଇଲ ତୁମ ଫସଲକୁ ହେଉ ହେଉ ହେଉ ଠିକ୍ ନେକ୍ସ୍ଟ ଟାଇମ୍ ମୁଁ ବି ସେମତି କରିବି ରଖୁଛି